ସୋସିଆଲ୍ ମିଡ଼ିଆ କହିଲେ ମୋତେ ହ୍ୱାଟସ୍ଆପ୍ରେ ଭଲ ଭଲ ଡି ପି ଦେବା ଏବଂ ଇନଷ୍ଟାଗ୍ରାମରେ ବହୁତ ବଢ଼ିଆ ବଢ଼ିଆ ଫଟୋ ଅପଲୋଡ଼୍ କରିବା ପସନ୍ଦ ଲାଗେ କାରଣ ମୁଁ ଗୋଟିଏ ୟୁଟ୍ୟୁବର ଗୋଟେ ୟୁଟ୍ୟୁବର କାହିଁକି ହୋଇଥାଏ ଯେତେବେଳେ ବହୁତ ଲୋକ ଜଣଙ୍କର ଦୈନନ୍ଦିନ ଜୀବନ ବାବଦରେ ଜାଣିବାକୁ ପସନ୍ଦ କରନ୍ତି ସେହି ବ୍ୟକ୍ତି ଜଣଙ୍କ କ'ଣ କରିଥାଏ ତା'ର ଫଟୋ ଭିଡ଼ିଓ ଏବଂ ତା'ର ପ୍ରତ୍ୟେକଟି ମୁହୂର୍ତ୍ତକୁ ଲୋକଙ୍କ ସାମ୍ନାରେ ପଦାର୍ପଣ କରିବା ପାଇଁ ସେହିସବୁ ଜିନିଷକୁ ସୋସିଆଲ୍ ମିଡ଼ିଆ ସାହାଯ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇ ଥାଏ ପହଞ୍ଚାଇ ଥାଏ ଯେପରିକି ମୁଁ ଜଣେ ହେଉଛି ୟୁଟ୍ୟୁବର୍ ୟୁଟ୍ୟୁବ୍ରୁ ମୁଁ କ'ଣ କରେ ଇନ୍ଷ୍ଟା ତା'ପରେ ହେଇଗଲା ଆମର ହ୍ୱାଟ୍ସ୍ଆପ୍ ହ୍ୱାଟ୍ସ୍ଆପ୍ରେ ଦୈନନ୍ଦିନ ଜୀବନରେ ମୁଁ ଗୋଟିଏ ଗୋଟିଏ ଡି ପି ଦିଏ ଏବଂ ତାକୁ ମୁଁ କ'ଣ କରେ ସେଇ ସୁନ୍ଦର ସୁନ୍ଦର ମୁହୂର୍ତ୍ତକୁ ଆମର ଇନଷ୍ଟାରେ ମୁଁ ରିଲ୍ସ୍ ଆକାରରେ ଦେଇଥାଏ